ଦେଖନ୍ତୁ ବଗିଚାରେ ଯେମିତି ଆମ ଘର ଚାରିପଟେ ବଗିଚା କରୁଛି ସ୍କୁଲ୍ରେ ଯେମିତି ବଗିଚା କରିବାକୁ ହୁଅ ଆମର ସ୍କୁଲ୍ରେ ଯେମିତି ବଗିଚା ଆମ ଘର ଚାରିପଟେ ଲଗେଇକିରି ବଗିଚା ଗାର୍ଡ଼େନ୍ ଯେମିତି ମୁଁ ଘର ଚାରିପଟ ଲଗଉଛୁ ଆଉ ଚାରା ଲଗେଇକରି ଭଲ ଦିଶିବ ସେମିତି ବହୁତ ପାଣି ଦେଉଛି ଚାରିପଟେ ମାନେ ବହୁତ ଖୁସିରେ ଲଗଉଛୁ ଆମେ ସେ ଗୋଟେ ମଜା ଫୁଲ ଭୁଲ ଦିସିବ ମାନେ ବହୁତ ଭଲ ଲାଗିବ ଚାରିପଟେ ଲଗେଇକିରି ଆମ ଘର ଚାରିପଟେ ଏସବୁ ମୋ ବଗିଚା ଅଛି ଚାରିପଟେ ଲଗେଇବାଟ

ଘର ଚାରିପଟେ ସବୁ ଜାଗାଟା ଆମ ବଗିଚା ଅଛି ତମ ସବୁ ଜାଗାରେ ସ୍କୁଲ୍ରେ ଯେମତି ଗାର୍ଡ଼େନ୍ ଅଛି ଆମ ଘର ଚାରିପଟେ ସେମିତି ଗାର୍ଡ଼େନ୍